କି ଆରେ ଭାଇ ବୋଲି ଡ଼ାକୁଛୁଁ ତା'ର୍ପରେ ଆମର୍ ଯେନ୍ଟା ଅଛେ ଆମର୍ ପୂର୍ବ ଓଡ଼ିଶା ଯେନ୍ଟା ଅଛେ ଆମର୍ କଟକ୍ ପୁରୀ ବାଲେଶ୍ୱର ଇ'ଟାମାନେ ଅଛେ କ'ଣ କୁଆଡ଼େ ଗଲୁ କ'ଣ ଖାଇଲୁ ଏମିତି ଭାଷା ଅଛେ ତା'ର୍ପରେ ଆମର୍ ବଲାଙ୍ଗିର୍ରେ ଯେନ୍ ଅଛେ କା'ଣା ଆବୋ କା'ଣା ବୋ ଖାଏଲନ କେଁ ବୋଲି କହେସନ୍ ତା'ର୍ପରେ ଆମର୍ ଅଛେ ଆମର୍ ଆଉ ଆମର୍ ଓଡ଼ିଶାରେ ବି ବହୁତ୍ ସବୁ ଡ଼ିଷ୍ଟ୍ରିକ୍ଟ୍ ର ସବୁ ଭାଷା ଅଲ୍ଗା ଅଲ୍ଗା ଅଛେ ଆଉ ଆରୁ ଆମର୍ ଓଡ଼ିଶା ଡ଼େଗି ଗଲେ ତ ଅନ୍ୟ ରାଜ୍ୟମାନ୍କେ କେନ୍ଟା ତେଲ୍ଗୁ ଅଛେ କେନେ ହିନ୍ଦୀ ଅଛେ କେନ୍ ଠାନେ ପଞ୍ଜାବୀ ମରାଠି ଏନ୍ତା ଭାଷା ମାନେ ସବୁ ରହୁଛେ